ବେଳେବେଳେ ଦୁନିଆରେ ଚୁଲିରେ ରୋଷେଇ କରିବା ବହୁତ ଲୋକମାନେ ଭୁଲି ଗଲେଣି ଆଜିକାଲି ଦୁନିଆରେ ଘରେ ଘରେ ଏଲ ପି ଜି ଗ୍ୟାସ ସିଲିଣ୍ଡର ରହୁଛି ସେଥିରେ ରୋଷେଇବାସ କରୁଛନ୍ତି ବହୁତ ସୁବିଧା ହେଉଛି କାଠ ଜାଳ ଖୋଜିବାକୁ ପଡ଼ୁନି ଯେତେ ଦାମ ପଡ଼ୁ ଯେତେ ଦାମ ପଡ଼ୁ ବରଂ ଗ୍ୟାସ ଆଣିବା ଆଣି ଆସିବା ଲୋକଙ୍କ ଆଉ ଜଲଦି ରୋଷେଇ ସାରି ଦେବା ହେଉଛି ଆଜିକାଲି ସ୍ତ୍ରୀ ଲୋକଙ୍କ କାମ ରୋଷେଇ କରିବା କିଛି ଅସୁବିଧା ନାହିଁ ରୋଷରି ରୋଷେଇ ସମୟରେ କିଛି ସଚେତନ ସଚେତନତା କି ସତର୍କ ଅବଲମ୍ବନ କରିବା ନିହାତି ଜରୁରୀ ରୋଷେଇ ସମୟରେ ଗ୍ୟାସ ପାଖରୁ ଦୂରେଇ ରହିବା ଉଚିତ ନୁହେଁ ରୋଷେଇ ସମୟରେ କବାଟ ଝରକା ସବୁ ଖୋଲା ରଖିବା ଉଚିତ ନଚେତ୍ ଘର ସାରା ଗ୍ୟାସ ଉଡ଼ିଯିବା ଆଉ ରୋଷେଇ ସରିଯିବା ପରେ ସଙ୍ଗେ ସଙ୍ଗେ ସିଲିଣ୍ଡରକୁ ଆମେ ବନ୍ଦ କରିବା ନିହାତି ଜରୁରୀ ଆଉ ଏସବୁ କରିଲେ ରୋଷେଇ କରୁଥିବା ଲୋକ ସୁରକ୍ଷିତ ରହିବେ ତାପରେ ଆମେ ମାନେ ବି ପରିବାର ଲୋକମାନେ ସୁରକ୍ଷିତ ରହିବା ଆଜିକାଲି ଲୋକ ମାନଙ୍କ ଅସାବଧାନତା ଯୋଗୁଁ କେତେ ଦୁର୍ଘଟଣା ହେଉଛି କାହିଁ କେଉଁଠି ଗ୍ୟାସରେ କିଏ ଜାଳି ହୋଇ ପୋଡ଼ି ମରିଯାଉଛି ଅଥବା ଗ୍ୟାସ ଟାଙ୍କି ବି ଫାଟୁଛି ତେଣୁ ରୋଷେଇ ସମୟରେ ସାବଧାନ ରହିବା ନିହାତି ଜରୁରୀ ଦରକାର